ହଁ କିଏ ଡେଲିଭେରି ବଏ କହୁଛନ୍ତି ତ ଜୋମାଟ୍ରୁ ଆଜ୍ଞା ଆପଣ କେଉଁଠି ବର୍ତ୍ତମାନ ଅଛନ୍ତି କହିଲେ କେଉଁଠି ପିପିଲିରେ ଆଜ୍ଞା ସାର୍ ମୁଁ କେତବେଳୁ ଫୋନ୍ କଲିଣି ଭୋକ ଜୋର୍ ଲାଗିଲାଣି ଆଚ୍ଛା ଆଚ୍ଛା ଏବେ ମୋ ଅର୍ଡ଼ର୍ ମୁଁ ଯାହା କହିଥିଲି ସେଇଆ ଆଣିଛନ୍ତି ତ ଭାତ ଡାଲି ଆଜ୍ଞା ଖଟା ଶାଗ ପନିର୍ ଛତୁ ଆଜ୍ଞା ଆଜ୍ଞା ଠିକ୍ ଅଛି ଆଣିଛନ୍ତି ତ ଆପଣ କେତେବେଳେ ଆସି ପହଞ୍ଚିବେ କହିଲେ ଭୁକ ଜୋର୍ ଲାଗିଲାଣି ଆପଣ ବାଟରେ ଅଲଗାଠି ଦେଲେ କେମିତି ହେବ ମୁଁ ଯେହେତୁ ଅର୍ଡ଼ର୍ କରିଥିଲି ଆଜ୍ଞା ଆପଣଙ୍କ ଟାଇମ୍ ଟେବଲ୍ ଠିକ୍ ବୋଲି ମୁଁ ଆପଣଙ୍କୁ ଅର୍ଡ଼ର୍ କରିଥିଲି ଆଜ୍ଞା ଆପଣଙ୍କୁ ମୁଁ ଅର୍ଡ଼ର୍ କଲାଣି ବାରଟା ପାଞ୍ଚରୁ ଆପଣ ଆସିକି ମୋତେ ଦୁଇଟା ବାଜିଲାଣି ପହଞ୍ଚିପାରିଲେନି ମୋ ପାଖରେ ନାଇଁ ନାଇଁ ଆଜ୍ଞା ନାଇଁ ନାଇଁ ଇଏ ଠିକ୍ ନୁହେଁ ଆପଣ ଯଥା ଶୀଘ୍ର ମୋତେ ଆଣିକି ପହଞ୍ଚେଇଲେ ବର୍ତ୍ତମାନ ମୋତେ ଭୁକ ଲାଗିଲାଣି ଆଜ୍ଞା ଯଥା ଶୀଘ୍ର ଆପଣ ଆଣି ପହଞ୍ଚନ୍ତୁ କୋଉପଟେ ଆସିବେ ଜୟଶ୍ରୀ ଛକ ଠେଇଁକି ଆସିବେ ଜୟଶ୍ରୀ ଛକ ଠାରୁ ନିମାପଡ଼ା ଆଜ୍ଞା ମହିଳା ମହାବିଦ୍ୟାଳୟ ସାମ୍ନାରେ ମୋ ଘର ଆଜ୍ଞା ଆପଣ ହଁ ଆଜ୍ଞା ଆଜ୍ଞା ଜଲ୍ଦି ଆସି ପହଞ୍ଚନ୍ତୁ ଟିକିଏ ଭୋକ ଜୋର୍ ଲାଗିଲାଣି ଆଜ୍ଞା କେତେ ସମୟ ଲାଗିବ ଘଣ୍ଟାଟେ ଆଜ୍ଞା ତିନିଟା ବାଜିଲାଣି ମୁଁ ଖାଇବି କେତେବେଳେ ଆଜ୍ଞା ମୁଁ ପୁଣି ଅଫିସ୍ ଯିବି ଆଜ୍ଞା ନାଇଁ ନାଇଁ ନାଇଁ ଟିକିଏ ଜଲ୍ଦି ଆସନ୍ତୁ ଆଜ୍ଞା ଭୋକ ଜୋର୍ ଲାଗିଲାଣି ଆପଣ ଟିକିଏ ଜଲ୍ଦି ଆସି ପହଞ୍ଚିଲେ ହଁ ଠିକ୍ ଅଛି ଆପଣ ଆସନ୍ତୁ ମୁଁ ଦୁଆର ମୁହଁରେ ମୁଁ ଠିଆ ହୋଇଛି ଅପେକ୍ଷା କରିକି ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା